ହ୍ୟାଲୋ ମୁଁ ଅନୁପମା ମଣ୍ଡଳ ସାହୁ ହୋଟେଲ୍ରୁ କହୁଛନ୍ତି କି ଆଜ୍ଞା ମୁଁ ଯୋଉ ଲଞ୍ଚ୍ ପାଇଁ ଅର୍ଡ଼ର୍ କରିଥିଲି ସେଥିରୁ ଭାତ ଡାଲି ଚିକେନ୍ ଏବଂ ପନିର ସେଥିରୁ କେବଳ ଆସିଛି ଭାତ ଆଉ ଡାଲି ପନିର ଆଉ ଚିକେନ୍ ଆସିନି ତ ସେଥିପାଇଁ ଆପଣ ଦ୍ଵିତୀୟ ଥର ପଠେଇ ଦିଅନ୍ତୁ ନହେଲେ ମୋ ପଇସା ରିଟର୍ଣ୍ଣ କରନ୍ତୁ